ଆପଣ କେବେ ଏପରି କିଛି ଆଙ୍କିଛନ୍ତି କି ଯାହାର ଗଭୀର ଅର୍ଥ କିମ୍ବା ମହତ୍ତ୍ୱ ଅଛି ବୋଲି ଆପଣ ପରେ ଅନୁଭବ କରିଥିଲେ ଆପଣ ମତେ ଏହା ବିଷୟରେ କହିପାରିବେ କି ମୁଁ ଅନେକ ଚିତ୍ର ଆଙ୍କିଛି ଯାହାର ଗଭୀର ଅର୍ଥ ଥାଏ ଯାହା ବୁଝିବ ସମସ୍ତଙ୍କ ସମର୍ଥରେ ନଥାଏ ଆପଣ କେବେ ଏପରି କିଛି ଆଙ୍କିଛନ୍ତି କି ଯାହାର ଗଭୀର ଅର୍ଥ କିମ୍ବା ମହତ୍ଵ ଅଛି ବୋଲି ଆପଣ ପରେ ଅନୁଭବ କରିଥିଲେ ଆପଣ ମତେ ଏହା ବିଷୟରେ କହିପାରିବେ କି ଆପଣ କେବେ ଏପରି କିଛି ଆଙ୍କିଛନ୍ତି କି ଯାହାର ଗଭୀର ଅର୍ଥ କିମ୍ବା ମହତ୍ତ୍ଵ ଅଛି ବୋଲି ଆପଣ ପରେ ଅନୁଭବ କରିଥିଲେ ଆପଣ ମତେ ଏହା ବିଷୟରେ କହିପାରିବେ କି ଆପଣ କେବେ ଏପରି କିଛି ଆଙ୍କିଛନ୍ତି କି ଯାହାର ଗଭୀର ଅର୍ଥ କିମ୍ବା ମହତ୍ତ୍ୱ ଅଛି ବୋଲି ଆପଣ ପରେ ଅନୁଭବ କରିଥିଲେ ଆପଣ ମତେ ଏହା ବିଷୟରେ କହିପାରିବେ କି